ହଁ ମୁଁ ମାଛ ଧରିବା ପିଲା ଦିନୁ ଶିଖିଛି ଏହା ମୋ ଅଜାଙ୍କ ଠୁ ଶିଖିଛି ଆଉ ଫାଶୀ ଜାଲ ଆମେ ଯେତେବେଳେ ନେଇକି ଯାଉ ସମୁଦ୍ରକୁ ଆମେ ଦୁଇ କର ଦୁଇଟି ବାଡ଼ି ପୋତୁ ଏକର ସେକର ଦୁଇକର ଦୁଇଟି ବାଡ଼ି ପୋତୁ ଯାହାଫଳରେ ବଡ଼ ମାଛ ଆସି ଭିତରେ ପଶିଲା ବେଳୁ ସେ ଜାଲରେ ଲାଗିଥାନ୍ତି ଆଉ ସେ ଜାଲକୁ ଆମେ ପୁଣି ବାହାରକୁ ଧରିକି ଆସୁ ଆଉ ମାଛକୁ କାଢ଼ି ଆମ ବ୍ୟାଗରେ ରଖିଥାଉ ଫୁଣି ପୁନର୍ବାର ସେ ଜାଲକୁ ନେଇକି ସେମିତି ଦୁଇକର ଦୁଇ ବାଡ଼ି ପୋତିକି ଆମେ ସେମିତି ଇଏ କରୁ ଆଉ ଫିଙ୍ଗା ଜାଲରେ ଆମେ ଯେତେବେଳେ ପୋଖରୀ କି ଯାଉ ସେତେବେଳେ ଆମେ ଫିଙ୍ଗିକି ଆମେ ମାଛ ଧରିକି ବାହାରକୁ ଆସୁ ବାହାରୁ ଆମେ ସେହିଟା ମାଛ ଗୁଡ଼ା ତୋଳିଲା ପରେ ସେ ବେଗରେ ପୂରାଇସାରିଲା ପରେ ଅଳିଆ ଦଳିଆ ସବୁ ମଧ୍ୟ ବାହାର କରୁ ବାହାର କରିଲା ପରେ ଫୁଣିି ପୁନର୍ବାର ସେମିତି ଫୋପାଡ଼ୁ ଏହା ହେଉଛି ମୋ ପିଲାଦିନ ପିଲାଦିନୁ ମୋ ଅଜାଙ୍କ ଠୁ ଶିଖିଛି